ହଁ ମୁଁ ସାର୍ଟଟେ କିଣିଥିଲି ସୂତି କପଡ଼ାର ସୋନପୁରଠୁ କିନ୍ତୁ ସେ ସାର୍ଟଟା ବହୁତ ରଙ୍ଗ ବି ଟିକେ ବି ତ ଛାଡ଼ି ନାହିଁ ସାର୍ଟଟା ଏତେ ଭଲ ଲାଗେ ଯେ ପିନ୍ଧିଲେ ବି ବର୍ତ୍ତମାନ ବହୁତ ସାର୍ଟଟା ଭଲ ଲାଗେ ଦାମର ଦେଇକିଁ ଭଲ ଲାଗେ ସାର୍ଟଟା ଭଲ ପଡ଼ିଲା ରଙ୍ଗ ବି ନି ଛାଡ଼େ ତାପରେ ରେଟ୍ ବି କମ ଟଙ୍କାରେ ଘିନ୍ଥିଲି ବହୁତ ସାର୍ଟଟା ବହୁତ ପରିମାଣ ଭଲ ପଡ଼ିଲା ଶାର୍ଟକେ ପିନ୍ଧବାର ବି ଭଲ ଲାଗେ ଦେଖିକେ